ଚାଷରେ ମୋର ପ୍ରିୟ ଦିଗଟି ହେଲା ଫସଲ ଅମଳ ପରେ ତାକୁ ଯେଉଁ କାଟନ୍ତି ବା ଆଦାୟ କରନ୍ତି ମୋତେ ସିଟି ବହୁତ ଭଲ ଲାଗିଥାଏ କାରଣ ବର୍ଷକର ପରିଶ୍ରମ ପରେ ଯେଉଁ ଫସଲଟି ଅମଳ ହୋଇଥାଏ ତାକୁ ଆଦାୟ କଲେ ସବୁବେଳେ ଚାଷୀର ମୁହଁରେ ହସ ଫୁଟିଥାଏ ଏବଂ ସିଏ ସେଥିରୁ କିଛି ଟଙ୍କା ଆଦାୟ କରିପାରିବ ବୋଲି ଭାବି ଅତ୍ୟନ୍ତ ଆନନ୍ଦିତ ହୋଇଥାଏ